ହଁ ହ୍ୟାଲୋ ଆଜ୍ଞା ଷାଠିଏ ଅଛି ଓହୋଃ ଆଉ କଣ କଣ ନେବେ କୁହନ୍ତୁ

ବାଇଗଣ ତ ଷାଠିଏ ଅଛି ଆଉ ଟୋମାଟ ଅଛି ତିରିଶ ଆଉ ପୋଟଳ ଅଛି ଅଶୀ ଏମିତି ଆହୁରି ନାଇ ପରିବାରେ କମ୍ ରେଟ୍ କଣ କରିପାରିବି ତମେ ନିଜେ କହୁନ ପରିବା ଜିନିଷ ବିଲ ରେ କେତେ ପରିଶ୍ରମ କରୁଛି ଜଣେ ସେ ପାଣି ଦେବ ଚାଷ ଇଏ କର ସେଇଟା ଇଏ କର ଖରା ବିଲରେ ଖଟିଲା ବେଳକୁ ଆଉ କଣ କମେଇବି ବୋଲି କହୁଛ କୁହ ତମେ ପରିବାଟା ଆଉ କମେଇ ହେବକି

ନାଇଁ ହଁ ମୁଁ ତ ଜାଣିଛି ଆପଣ ନିଜେ ଆମର କଷ୍ଟମର ନିଜେ ଆପଣ ଏଇଟା ହେଲେବି ନିଜ ଲୋକ ବୋଲିକି ତ ମୁଁ ତମକୁ କହିଲି ଅଲଗା ଲୋକ କୁ ଯଦି ଦେଇଥାନ୍ତି ତ ତାହେଲେ ରେଟ୍ ଟା ଆହୁରି ବଢି଼ଥାନ୍ତା ନିଜ ଲୋକ ବୋଲି ଠିକ୍ ରେଟ୍ ଟା କହିଲି ହଁ ହୋଉ ଦେଖିବି ଦେଖି ରେଟ୍ କୁ ନେଇକିରି ଇଏ କରିବି ଆଉ ତା ବୋଲି ତ ସବୁଯାକ ଇଏ କରିପାରିବି ନାହିଁ ନା ନିଜେ କହିଲ ନିଜେ ସବୁବେଳେ ନେଉଛ ବୋଲି କହିଲି ଆଉ ଭେଣ୍ଡି କିଲୋ ପୁରା ଯାଇକି ସତୁରି ଅଛି ହଁ ଆଜ୍ଞା ଠିକ୍ ଅଛି ଯାହା ଯାହା ଦରକାର ଆପଣ ଲିଷ୍ଟ କରିଦେବେ ମୋତେ ପଠେଇଦେବେ ନହେଲେ ୱାଟସପ ରେ କରିଦେଲେ ମୁଁ ଇଏ କରିବି ଆହୁରି କାକୁଡ଼ି ତିରିଶି ଅଛି ହଁ ହୋଉ ଯାହା ଯାହା ବି ଆପଣଙ୍କୁ ଦରକାର ମୋତେ ୱଟସପ କରିକି ଲିଷ୍ଟ କରିକି ୱଟସପ ରେ ସେଣ୍ଡ କରିଦିଅନ୍ତୁ ମୁଁ ଆପଣ ଙ୍କୁ ଇଏ କରିବି ଆହୁରି ହଁ ଆସନ୍ତୁ ଆସନ୍ତୁ ତାହେଲେ ଠିକ୍ ଅଛି ଆପଣ ଇଏ ଲିଷ୍ଟ କରିକି ଆସନ୍ତୁ ମୋ ପାଖକୁ ତାପରେ ଯାହା ଯାହା ଦେଖିଲେ ଏଇଠି ଇଏ କରିକି ନେବେ ଆଉ ଟମାଟୋ ଟା ଅଛି କେତେ ଅଶୀ ପଞ୍ଚସ୍ତରି ଏମିତି ପଡ଼ିଯିବ ଆହୁରି ନାଇଁ ଟମାଟୋ ଟା କମ୍ ଥିଲା ଏବେ ଷାଠିଏ ଥିଲା ଷାଠିଏ ରୁ ଫେର୍ ଆଉ ଥରେ ବଢିଯାଇଛି ରେଟ୍ ଟା ହଁ ହଁ ମୁଁ ତମେ ନିଜେ କଷ୍ଟମର ବୋଲି ମୁଁ ପଞ୍ଚ ଦଶ କାଟିଲି ତା ବୋଲି ଆଉ ଅଧିକ କାଟିପାରିବି ତମେ ନିଜେ ଆମ ଲୋକ ବୋଲିକି କାଟିଦେବି ଆଉ

ହଁ ହୋଉ ଆଳୁ ତ ଆମେ ଦରରେ ମାର୍କେଟ ଦରରେ ବିକିଲେ କୋଡ଼ିଏ ରେ ବିକୁଛୁ କୋଡ଼ିଏ ରେ କଲେ ତମେ ଯଦି ନେଉଛୁ ତାହାଲେ ବି ଟଙ୍କାଟେ ଦୁଇ ଟଙ୍କା କମେଇକି ଦେବି ଆଉ ଶାଗ ଏଟା ତ କେତେ ଏରାକ ପାଞ୍ଚ ଟଙ୍କା ଦଶ ଟଙ୍କା ବିଡ଼ା ପଡ଼ୁଛି ଆହୁରି ହେରାକ ଆଉ କଣ କହିବି ତମକୁ ଯେ ନିଜ ଲୋକଙ୍କୁ କଣ ରେଟ୍ କହିବି ହେରାକ କଞ୍ଚା ଲଙ୍କା ଶହେ ଦଶ ଟଙ୍କା ହେଲେ କିଲୋ ଆମର ପଡ଼ିଯାଉଛି ଯାହା ହେଲେବି ଶହେ ଟଙ୍କା ଶହେ ଟଙ୍କା ପଡ଼ିଲା ପରେ ଯାହା ହେଲେବି ତମକୁ ପାଞ୍ଚ ଦଶ କମେଇବି ଲେମ୍ବୁ ତିନିଟା ଚାରିଟା କୁ ଦଶ ଟଙ୍କା ପଡ଼ିଯିବ ତିନିଟା କୁ ଦଶ ଟଙ୍କା ପଡ଼ିଯିବ ହଁ ଆସନ୍ତୁ ଆସନ୍ତୁ ଯେତେବେଳେ ହେଲେବି ମୁଁ ଘରେ ଅଛି ବିଲରେ ଅଛି ଆପଣ ଆସନ୍ତୁ ହଁ ଆଜ୍ଞା ଠିକ୍ ଅଛି ହଁ ନମସ୍ତେ